ଘରେ ମାଆ ବାପାର୍ ଦିହି ଅସୁବିଧା ରହୁଥିଲା ଘରେ ଗାଡ଼ି ଗୁଟେ ଥିଲା ମୁଇଁ ନି ଶିଖିଥାଇ ବାପା ଶିଖିଥିଲେ ତା'ପରେ ବାପାର ଟ୍ରାନ୍ସଫର୍ ହେଇଗଲା ବାହାର୍କେ ତ ମା'କେ ହସ୍ପିଟାଲ୍ ନିଆ ଅନା କର୍ବାର୍ ଲାଗି ଏକା ଖାସ୍ ମୁଇଁ ଗାଡ଼ି ଶିଖ୍ଲି ଗାଡ଼ି ଶିଖ୍ଲା ପରେ ଧୀରେ ଧୀରେ ଗାଡ଼ି ଚଲାବାର୍ଟା ଭଲ୍ସେ ଶିଖ୍ଲି ଦୁରିଆ ରାସ୍ତା ଯେଇ ବସ୍ଲି ଦୁରିିଆ ରାସ୍ତା ଗଲା ପରେ ଦୁରିଆ ରାସ୍ତାରେ ଗାଡ଼ି ଚଲାଲା ବେଲ୍କେ ମଝିରେ ମଝିରେ ଯେନ୍ତା ଗୁଟେ ପ୍ରକୃତିର ସୁନ୍ଦରତା ଦେଖବାର୍ର୍କେ ମିିଲ୍ସି ସେହି ଜିନିଷ୍ ହିଁ ମତେ ସବୁଥିରୁ ଅଧିକା ଉତ୍ସାହିତ କରିଥିଲା ଗାଡ଼ି ଚଲାବାର୍ଲାଗି ମୋର୍ ସବୁଥିରୁ ହାଇଏଷ୍ଟ୍ ଗାଡ଼ି ଚଲାବାର୍ଟା ସାଢ଼େ ସାତ୍ଶହ କିଲୋମିଟର୍ ସେଟା ବି ଟୁ ହ୍ୱିଲର୍ ୱାନ୍ ଟ୍ୱେଣ୍ଟି ଫାଇଭ୍ ସି ସି ବାଇକ୍ରେ